ମୁଁ ଏମିତି ବହି ପଢ଼େ ପୁସ୍ତକ ପଢ଼ିଛି ଯାହା ମୋତେ ବହୁତ ଜୋରରେ ହସାଇଥାଏ ସେ ପୁସ୍ତକର ନାଁ ହେଉଛି ହସ ଖେଳ ଯେଉଁ ହସଖେଳ ବହି ଯେଉଁଟା ଆମେ ଯେତେବେଳେ ଯେତେବେଳେ ଆମେ ପ୍ରାରମ୍ଭ ବୋଧ ପଢ଼ିସାରୁ ସେତେବେଳେ ଆମ ପ୍ରଥମ ଶ୍ରେଣୀକୁ ଆସିଥାଉ ସେତେବେଳେ ଆମେ ଏହି ପୁସ୍ତକଟା ପଢ଼ିଥାଉ ଓ ଏହି ପୁସ୍ତକ ପ୍ରଥମ ଶ୍ରେଣୀ ଯେଉଁଟା ଆମେ ବହୁତ ବଢ଼ିଆ ବହୁତ ଚିତ୍ର ବିଚିତ୍ର ଦେଇଥାଏ ବହୁତ କାହାଣୀ ଗଳ୍ପ କିମ୍ବା ବହୁତ ଏମିତି ଜିନିଷ ଦେଇଥାଏ ଯାହା ଯାହା ଛୁଆମାନଙ୍କୁ ପଢ଼ିବା ଲାଗି ସାହାଯ୍ୟ କରେ ଓ ସେମାନେ ବହୁତ ଆନନ୍ଦରେ ଆନନ୍ଦର ସହିତ ସେମାନେ ପଢ଼ାପଢ଼ି କରନ୍ତି ଓ ମୋତେ ଏଇ ପୁସ୍ତକର କ'ଣ ଜିନିଷ ହସାଇଥିଲା ଆପଣ ସେ କରି ମୁଁ କହିବି ଶୁଣିବେ ହଁ ଶୁଣନ୍ତି କି ମୁଁ ଯେତେବେଳେ ବହି ଦେଖିଲି ମୋର ଭାଇ ପଢ଼ୁଥିଲା ସେତେବେଳକେ ଓ ମୁଁ ଯେବେ ଦେଖିଲି ସେତେବେଳେ ବହୁତଟେ ଏନ୍ତା କାହାଣୀ ଗଳ୍ପ ବହୁତ ବଢ଼ିଆ ବଢ଼ିଆ ଜିନିଷ ଦେଇଥାଏ ଯେନ୍ଟାକେ ଛୁଆମାନକେ ଶିଖିଲେ ଏ ତା' କରେ ଅକେ ସରେ ଭବିଷ୍ୟ ପାଇଁ କାମ କରିବା ମୁଇଁ ସବୁ ମୁଁ ସବୁ ଏହି ଜିନିଷ ସବୁ ଏ ଜିନିଷ ଦେଖିଲୁ ଓ ମୁଁ ଦେଖିଲି କି କେତେ ଲାଷ୍ଟ ଆଡ଼ ତାର ଶେଷ ବହି ଶେଷ ଆଡ଼ ମୁଁ ଦେଖିଲି କି କିଏ କେଉଁ ଚିତ୍ର ଗୁଡ଼ା ଥିଲା ସେ ଚିତ୍ରରେ କ'ଣ କିମ୍ବା ଛେଳି ଏମିତି କେଉଁ ଖୁସି ଜିନିଷ ଥିଲା ସେ ଜିନିଷଟା ବେଳେ ମୁଁ ବହୁତ ହସିଲି ଓ ଯେତେବେଲେ ମୁଁ ବହି ଖୋଲିଲି ସେତେବେଳେ ବିି ଏମିତି ଶିତରେ ଥାଏ ଯାହାକି ଆପଣଙ୍କୁ ଯାହାକି ଯେକୌଣସି ବ୍ୟକ୍ତିଙ୍କୁ ହସାଇଥାଉ ଓ ଏ ବହି ମୁଁ ମୁଁ ବି ପଢ଼ିଥିଲି ମୋତେ ବି ବହୁତ ହସ ଲାଗେ ବଟ ମୁଁ ଛୁଆବେଳେ ମୁଁ ସେତେବେଳେ କିଛି ଜାଣିନଥାଏ ତେଣୁ ବଡ଼ ହେଇଗଲି ସେତେବେଲେ ଦେଖି ମୋତେ ହସ ଏକା ଲାଗିବ ଏକା ମାନେ ବହୁତ ମାନେ ଭାଇ ବି ବହୁତ ହସୁଥିଲା ମୋର ଭାଇ ଯେତେବେଳେ ଛୋଟ ଥିଲା ସେତେବେଳେ ତାର ବହି ଥିଲା ମୁଁ ଦେଖିଥିଲି ଓ ହସ ଖିଲେ ଦୁଇ ଆଡ଼େ ଥିଲା ତ ଗୁଟେ ଗୁଟେ ତ ଶେଷ ଆଡ଼େ ଥିଲା ବହୁତ ହସୁଥିଲି ଆ ଗୁଟେ ଥିଲା ଯେ ଛେଲି ଯେନ୍ ଛେଲିି ପୋଖରୀକୁ ଯାଇ ତାଙ୍କୁ ବି ପାଣି ଛିଂଚିଦେଲା ସେ ଡରି ଡରି ପଥା ତାଙ୍କ ଯି ତାଙ୍କ ମୋର ଆକ୍ସନ୍ ଆପଣ ଦେଖିବେ ସେ ଛେଳିର ବହୁତ ମାନେ ହସା ବହୁତ ହସା ଲାଗେ ଏମିତି ହସେ ଯେ ଆପଣ ଭାବି ଭାବି ପାରୁନଥିବେ ଓ ସେ ବହିଟା ଆ ସେ ଫୋଟୋ ସେ କିଛି କିଛି ଲେଖା ହେଇଥିସି ସେ ସେ ଶବ୍ଦ ବି ଆପଣଙ୍କୁ ଶୁଣିଲେ ହସା ଲାଗି ପଢ଼ିଲେ ତ ମୁଁ ସେ ଜିନିଷଟାକୁ ଦେଖିକିରି ହସି ଦେଇଥିଲି ଆଉ ସେ ବହିଟା କିଛି ନଥିଲା